ଲୋକମାନଙ୍କର ପ୍ରିୟ ଖେଲ ହେଉଛି ଯାହାବି ଇତ୍ୟାଦି ଯାହାକୁ ପ୍ରମୁଖ ଯିଏନା ଯେକୌଣସି ଲୋକ ବି ଖେଲ ଖେଲିବା ପାଇଁ ବହୁତ ପସନ୍ଦ କରନ୍ତି ଆକର୍ଷିତ ହୋଇଯାଆନ୍ତି ଖେଲ ପାଇଁ ଖେଲ ଗୋଟେ ଏମିତି ଜିନିଷ ଖେଲ ଖେଲିଲେ ମନ ଭଲ ରହେ ଫିଟନେସ୍ ଭଲ ରହେ ଆକୁ ଖେଲିବାପାଇଁ ଆମକୁ ସବୁକିଛି ଦରକାର ଖେଲ ଖେଲିଲେ ଏକ୍ସସାଇଜ୍ଟା ହେବ ସବୁ କିଛି ହୋଇପାରିବ ଖେଲ ପାଇଁ ଖେଲ ପାଇଁ ଆକର୍ଷିତ ହେଲେ କିଛି ସରକାର ତରଫରୁ ବହୁତ କିଛି ମିଲୁଛି ଆମକୁ ସରକାର ତରଫରୁ ପ୍ରମୁଖ ପ୍ରମୁଖ ସରକାରଙ୍କ ପ୍ରଭାବ କରିପାରୁ ପାରୁଛି ଆମ ପାଇଁ ଆମ ଖେଲିବା ପାଇଁ ସବୁ କିଛି ଅନ୍ୟଲୋକ ପାଇଁ ଫୁଟବଲ୍ ଭଲିବଲ୍ ବେଡ଼ମିଣ୍ଟନ୍ କିଛି ତାଙ୍କ ପାଇଁ ଆଦର୍ଶିତ ହୋଇପାରେ ପ୍ରମୁଖ ଭାରି ପସନ୍ଦ ଗେମ୍ ହୋଇପାରେ ମୋର ପାଇଁ କ୍ରିକେଟ୍ ଭାରି ପସନ୍ଦ ଲାଗେ ମୁଁ କ୍ରିକେଟ୍ ଖେଲିବା ପାଇଁ କ୍ରିକେଟ୍ ଦେଖିବା ପାଇଁ ବହୁତ ଇଚ୍ଛା କରୁଥିଲେ ସେ ଟାଇମ୍ରେ ହେଲେ ଦେଖିଲାବେଲକୁ ଏମିତି ପସନ୍ଦ ଲାଗେ ଯେ ମୁଁ ବି ଖେଲିବି ସେ ତାଙ୍କ ତାଙ୍କ ଏମିତି ମୁଁ ବି ଖେଲିବି ଲିକିନ୍ ମୁଁ ବି ଏମିତି ଏବେ ଭଲ ଖେଲୁଛି ମୋତେ ବି ଏବେ ମୁଁ ବି ଏବେ ଷ୍ଟେଟ୍ ଲେବଲ୍କୁ ଯାଇପାରେ ଏମିତି ଆକର୍ଷିତ ହେଉଛି ମୁଁ ଏଇଟି ଏମିତି ଭଲ ଲାଗୁଛି ମୋତେ ଖେଲିବା ପାଇଁ ମୁଁ ଏକ୍ସାଇଟେଡ଼୍ ହେଉଛି ନର୍ଭସ୍ଟା ଗୋଟେ ଗୋଟେ ଟାଇମ୍ରେ ହୋଇଯାଉଛି ହେଲେ ଆଗକୁ ବଢ଼ି ଆଇଛି ମୁଁ ଆଗକୁ ଯାଇକି କେରିଅର୍ ବନେଇବା ପାଇଁ ଚାହୁଁଛି ମୋତେ ସରକାର ନିବେଦନରୁ ସବୁ କିଛି ମିଲୁଛି ହେଲେ କ'ଣ ପାଇଁ ପଛ କୁ ଘୁଞ୍ଚିବା ସରକାର ତରଫରୁତ ସବୁ କିଛି ମିଳୁଛି ଆମପାଇଁ ଆମପାଇଁ ସରକାର ସବୁ କିଛି କରୁଛି ଆମେ ବି ଆଗକୁ ବଢ଼ିବା ସବୁ କିଛି